ହ୍ୟାଲୋ କୁହ ମୁଁ ଟିକେ ଭ ଭଲ କାଠ କାଠ ଟିକେ ଶୁଖାଇଛି ଆଉ ଭଲ କାଠ ଟିକେ ହେଇଗଲେ ବନାଇବାକୁ ଚାହୁଁଥିଲି କବାଟ ଝରକା ଖଟ ଫଟ କିଛି ହେଲା ନାଇ ତ ତୁମେ କେଉଁ କେଉଁ କାଠ ଦେଖୁଛ ମୁଁ ବନାଇବାକୁ ଚାହୁଁଛି ତୁମ ପାଖରେ କେଉଁ କେଉଁ କାଠ ଅଛି ହଁ ହଁ କାଠ ତ ବହୁତ ପ୍ରକାର ଅଛି ହେଲା ହଉ ହଁ କାଠ ବହୁତ ପ୍ରକାର ଅଛି ହଁ ହଁ ହଁ କେଉଁଠିକା କହିବି ହୁଁ ହେଲା ସେ ହଉ ହଉ ତୁମେ ଯଦି ଆସିବ ଦେଖିବ ଦେଖିକି ଅର୍ଡ଼ର୍ ଦବା ଆଉ ହୁଁ ହୁଁ ଭଲ ସବୁ ହେଉଛି ହେଲା ଭଲ ସବୁ ହେଉଛି ନାଇଁ ନାଇଁ ଯେମିତି କହୁଥିଲେ ସେ ଅନୁପାତରେ ହେଉଛି ହେଲା

କ'ଣ କହିଲେ ହଁ ହଁ ସବୁ କାଠ ହୁଁ ହୁଁ ହୁଁ ସବୁ ହୁଁ ସବୁ ତୁମେ ଇଚ୍ଛା କରିବ ସେଇଟା କରିବା ହେଲା ହୁଁ ହଁ

ନାଇ ତମେ ପାକି ଦେଲେ ମୁଁ ଲଗାଇଦେବି ଆମର ପାକି ନାହିଁ ହଁ ହ